ଓକିଲ ପୋଲିସ ପଞ୍ଚାୟତ କିମ୍ବା ତହସଲ ଅଫିସ୍ଙ୍କ ପାଇଁ ମୁଁ ଅସୁବିଧାରେ ପଡ଼ିଥିଲି କାରଣ ଓକିଲ ଓକିଲ ପାଖକୁ ଯାଇଥିଲି ଗୋଟେ ଫାଇଲ୍ ଆପ୍ଲାଏ କରିବା ପାଇଁ କିନ୍ତୁ ଓକିଲ ସେଇ ଫାଇଲ୍ଟା ମୋର କଲେ ନାହିଁ ତେଣୁ ମୁଁ ଅସୁବିଧାରେ ପଡ଼ିଥିଲି ଦିନେ ରାସ୍ତାରେ ମୁଁ ହେଲମେଟ୍ ମାନେ ହେଲମେଟ୍ ଛାଡ଼ିକି ରାସ୍ତାରେ ମୁଁ ବୁଲିବାକୁ ଯାଇଥିଲି ପୋଲିସ ମୋତେ ଧରିଲେ ଆଉ ହେଲମେଟ୍ ପାଇଁ ମୋତେ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିଲା ସେ ପୋଲିସ ପାଇଁ ବି ମୁଁ ଅସୁବିଧାରେ ପଡ଼ିଥିଲି ଦିନେ ପଞ୍ଚାୟତ ଅଫିସ୍ରେ ମୁଁ ଗଲି ମୋର ଘର ଘରଟେ ପଡ଼ିବା ପାଇଁ କିନ୍ତୁ ପଞ୍ଚାୟତ ଅଫିସ୍ ଯାଇ ଘରର ଆପ୍ଲିକେସନ୍ ଦେଲି କିନ୍ତୁ ସେ କୌଣସି କାମରେ ଲାଗିଲା ନାହିଁ ମୋର ଘର ବି ଆସିଲା ନାହିଁ ଦୁଇ ତିନି ବର୍ଷ ହେଇଗଲା ଘର ସମସ୍ତଙ୍କ ଘର ଆସିଗଲା କିନ୍ତୁ ମୋର ଘରର କୌଣସି ଫାଇଲ୍ପତ୍ର ଆସିଲା ନାହିଁ ତେଣୁ ପଞ୍ଚାୟତ ଅଫିସ୍ଙ୍କ ପାଇଁ ବି ମୁଁ ମୁଁ ଅସୁବିଧାରେ ପଡ଼ିଥିଲି ଦିନେ ଜମିର ମାପ କରିବା ପାଇଁ ମୁଁ ତହସିଲଦାର ଅଫିସର୍ ପାଖକୁ ଗଲି କିନ୍ତୁ ସେ ଜମିର ବି ମାପ ହେଇନି ତହସିଲଦାର ଅଫିସ୍ ଅଫିସ୍ରେ ମୋତେ କହିଲେ ଆଜି ଆସ କାଲି ଆସ ଏନ୍ତି ସବୁଦିନ ବୁଲାଉଛି ତେଣୁ ତହସିଲଦାର ଅଫିସର୍ ପାଖକୁ ଯାଇ ବିି ମୁଁ ବହୁତ ଅସୁବିଧାରେ ସମ୍ମୁଖୀନ ହେଲେ ତେଣୁ ମୋତେ ଓକିଲ ପୋଲିସ ପଞ୍ଚାୟତ କିମ୍ବା ତହସିଲ ଅଫିସ୍ ପାଖକୁ ମୁଁ କୌଣସି ଭରସା ପାଇଲି ନାହିଁ ତେଣୁ ମୋତେ ସେସବୁ ଜିନିଷ ଭଲ ଲାଗିଲା ନାହିଁ ସେଥିପାଇଁ ମୁଁ ବେଶି ସମ୍ମୁଖୀନ ହେଲି କୌଣସି ଦୁର୍ନୀତିର ସମ୍ମୁଖୀନ ହେଲି